ଆମ ଓଡ଼ିଶାରେ ଡଙ୍ଗା ପୂର୍ଣ୍ଣିମା ମାନେ କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଏମିତି ଅଛି ମାନେ ସେ ବୋହୁମାନେ ଯିବେ ବୋଇତ ବନ୍ଦାଣ କରିକି ଆଣିବେ ଏବଂ ଓଡ଼ିଶାରେ ଜଗନ୍ନାଥଙ୍କ ମନ୍ଦିର ବି ଅଛି ଜଗନ୍ନାଥ ମନ୍ଦିରମାନେ ପୁରୀ ପଣ୍ଡାମାନଙ୍କ ସେଇମାନେ ଆଗରୁ ମାନେ ଗ୍ରନ୍ଥରେ ଲେଖା ଅଛି ମାନେ କେତେ ବର୍ଷପରେ କେତେ ବର୍ଷ ମାନେ ଦୁଇଶହ ବର୍ଷ କି ତିନି ଶହ ବର୍ଷ ଏମିତି ଇଏରେ ଯାଇକି ସେ ଗଛ ପୁରୀ ପଣ୍ଡାମାନଙ୍କୁ ଆସିବେ ଯାଇକି ସେ ଗଛ କାଟିକି ଆଣି ଦାରୁ କରିବେ ପୁରୀ ପୁରୀର ଦାରୁ ହେଇକି ତାକୁ ରଥ ହୁଏ ଦାରୁକୁ ଧରିକି ରଥ ଗଛ କାଟିକି ରଥ ହୋଇଥାଏ ରଥରେ ଚକା ଲଗା ହେଇଥାଏ ଏବଂ ଏମିତି ଡଙ୍ଗା ନିର୍ମାଣ ମାନେ ବୋହୁମାନେ ଯାଇ ବୋଇତକୁ ବନ୍ଧେଇ ଥାଆନ୍ତି ଏବଂ ବୋହୁମାନେ ଯାଇ ବୋଇତ ବନ୍ଧେଇ ଥାଆନ୍ତି ଏବଂ ମାନେ ଡଙ୍ଗା ଭସା କାର୍ତ୍ତିକ ପୂର୍ଣ୍ଣିମା ହୋଇଥାଏ ଏମିତି କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଣ୍ଣନା କରିଛନ୍ତି ଏପରିକି ରୀତିନୀତି ଅନୁସାରେ ଉତ୍ସବ ଦୈନିକ ବୋଇତ ବନ୍ଦାଣ ଡଙ୍ଗା ବୋଇତ ବନ୍ଦାଣ ବନ୍ଦେଇ ଥାଆନ୍ତି ଏବଂ